ମୁଁ ଭାରତ ଦେଶ ଓଡ଼ିଶା ରାଜ୍ୟର ଥିବା ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଅଟେ ମୁଁ ଏକ ଭାରତୀୟ ଆମ ଭାରତ ଦେଶରେ ଯାତାୟତ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ବା ସୁବିଧା ରହିଛି ମାନେ ଯେପରିକି ଆମର ରାଜପଥ ଯେ ରାଜପଥ ପରି ଭବନ ରାସ୍ତା ସେଭଳି ଆମର ରେଳ ରେଳମାଧ୍ୟମରେ ଆମେ ଯାଉଛୁ ରେଳପଥ ସେଭଳି ଆମ ଯେମିତି ଉପରେ ଯାଉଛୁ ଏରୋପ୍ଳେନ୍ ଆକାଶପଥ ଏବଂ ତନ୍ମଧ୍ୟରୁ ଯେଉଁ ଜଳରେ ସବୁ ଯାଉଛନ୍ତି ଆମର ଜଳପଥ ମଧ୍ୟ ଅଛି ତେଣୁ ବିଭିନ୍ନ ପ୍ରକାର ସୁବିଧାର ଗମନାଗମନ ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି ସେହିପରି ରାସ୍ତାରେ ଗମନା ଗମନ ପାଇଁ ଦଉଛି ଆମର ଯାନବାହନ ରହିଛି ଦୁଇଚକିଆ ପାଖରୁ ଆରମ୍ଭ କରି ବିଭିନ୍ନ ବିଭିନ୍ନ କାଟେଗୋରିର ଯାନ ରହିଛି ପାଇଁ ବିଭିନ୍ନ ପ୍ରକାର ସୁବିଧା ମଧ୍ୟ ଅଛ ଏବଂ ସୁବିଧା ସଙ୍ଗେ ସଙ୍ଗେ କିଛି ସମସ୍ୟା ମୋର ଦେଖା ହୁଏ ଆଜିକାଲି ଦୁନିଆରେ ବିଭନ୍ନ ଜାଗାରେ ରାସ୍ତା ଏବଂ ଟ୍ରାଫିକ୍ ଜାମ୍ ମଧ୍ୟ ବହୁତ ଜାଗାରେ ଟ୍ରାଫିକ୍ ଜାମ୍ ମଧ୍ୟ ଅସୁବିଧା ହଉଛି ସମ୍ମୁଖୀନ ହଉଛି ଏବଂ ଯେଉଁ ଦୂର ଦୁରାନ୍ତରୁ ଆଉ ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲାବେଳେ ଯେଉଁ ଆମର ରବରୀ ବା ଡ଼କାୟତି ହେବାର ସମ୍ଭାବନା ଥାଏ ରାସ୍ତା ପଥରେ ଏବଂ ଏ ଗଲା ରାସ୍ତାପଥ କଥା ରେଳପଥ ରେଳପଥରେ ବିଭିନ୍ନ ଜାଗାରେ ଆମେ ସ୍ଥାନାନ୍ତରିତ ବିଭିନ୍ନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହେଇଛୁ ଏବଂ ସେଥିରେ ମଧ୍ୟ ବହୁତ ପ୍ରକାର ସୁବିଧା ଫେସିଲିଟି ମଧ୍ୟ ଅଛି ଏବଂ ଦୁର୍ଭାଗ୍ୟବଶତଃ କେଉଁ କେଉଁ ଜାଗାରେ ସିଗନାଲ୍ ତୃଟି ଯୋଗୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ୍ନ ହୁଏ ତ ଏଇସବୁ ଜିନିଷକୁ ଆମର ସରକାର ତାଙ୍କ ଧ୍ୟାନ ଦବା ଉଚିତ୍ ଏବଂ ସଠିକ୍ ଭାବରେ କେମିତି ପରିଚାଳନା ହବା ତାହା ସରକାରଙ୍କର ମୁଖ୍ୟ ଦାୟିତ୍ଵ ସେ ରାସ୍ତା ରାସ୍ତାର ପରିବହନ କଥା ହଉ କିମ୍ବା ମୋର ରେଳପଥ ହଉ କିମ୍ବା ଜଳପଥ ହଉ ଏବଂ ଜଳପଥ କିମ୍ବା ଆକାଶପଥ ତାହା ତ ଦିଗ ନିର୍ଣ୍ଣୟ ହିସାବରେ ଯାଏ ତେଣୁ ସଠିକ୍ ପାଇଲଟ୍ ବା ଯଦି ସଠିକ୍ ସଠିକ୍ ପରିଚାଳନା କରିବା ଲୋକ ଦେଖିକି ରଖିବା ଉଚିତ୍ ଏବଂ ସରକାରଙ୍କର ସେ ପ୍ରତି ଦୃଷ୍ଟି ଦବା ନିତ୍ୟାନ୍ତ ଆବଶ୍ୟକ